ହ୍ୟାଲୋ ହଁ ସ୍ଵିଗୀ ରେଷ୍ଟୁରାଣ୍ଟରୁ କହୁଥିଲେ କି ଆଜ୍ଞା ଆଜ୍ଞା ମୁଁ ହେଉଛି ପ୍ରକାଶ ଚନ୍ଦ୍ର ବେହେରା ଏବଂ ମୁଁ ଗୋଟିଏ ଆପଣଙ୍କ ସ୍ଵିଗୀରୁ ଅର୍ଡ଼ର୍ କରିଥିଲି ଯାହା ଅନଲାଇନ୍ ଜରିଆରେ ଅର୍ଡ଼ର୍ କରିଥିଲି ଏବଂ ସେହି ଅର୍ଡ଼ରଟି ମୁଁ ଅଧଘଣ୍ଟା ପୂର୍ବରେ କରିଥିଲି ଏବଂ ସେହି ଅର୍ଡ଼ର୍ଟି ମୁଁ ଯେତେବେଳେ କରିଥିଲି ମୁଁ ଗୋଟିଏ ଆନୁମାନିକ ସମୟ ଦେଇଥିଲି ଯାହାର ସମୟ ସୀମା ଥିଲା ଘଣ୍ଟା ଏବଂ ମୁଁ ଦେଖିଲି ଅଧଘଣ୍ଟା ଜଗିଲି ଆପଣଙ୍କର ଖାଇବା ଖାଦ୍ୟ ଏପର୍ଯ୍ୟନ୍ତ ମୋତେ ଦିଆଯାଇନାହିଁ ମୁଁ ଅଧଘଣ୍ଟାରେ ଦେଖିଲି ଏବଂ ଖାଦ୍ୟଟା ମୋ ପାଖକୁ ପହଞ୍ଚିନାହିଁ ଆଜ୍ଞା ହଁ ମୋ ପାଖରେ ଏବେ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚିନାହିଁ ମୁଁ ଜାଣିପାରିବି କ'ଣ ପାଇଁ ପହଞ୍ଚିନାହିଁ ମୋ ପାଖକୁ ଆଛା ମୁଁ ବର୍ତ୍ତମାନ ଅଛି ଆମ କେନାଲ୍ ସାହି ହଁ ତୃତୀୟ ଗଳି ହଁ ହଁ ଆଜ୍ଞା ମୋର ଏଇ ନମ୍ବର ମୁଁ ଦେଇଥିଲି ଏବଂ ମୋ ଏଇ ନମ୍ବର ମୋତେ କଲ୍ କରିବା ପାଇଁ ମଧ୍ୟ କୁହାହେଇଥିଲା ମାତ୍ର ଏପର୍ଯ୍ୟନ୍ତ କୌଣସି କଲ୍ ଆସିନି କିମ୍ବା କୌଣସି ପାର୍ସଲ୍ ମୋର ଆସିନାହିଁ ଆଜ୍ଞା ତ ମୁଁ ଏବେ କ'ଣ କରିବି ଆପଣ ମୋତେ କହିପାରିବେ ଆଛା ହଁ ତ ଆପଣ ମୋତେ କୁହନ୍ତୁ ମୁଁ ଅର୍ଡ଼ର୍ କରିଥିଲି ଯେଉଁ ଖାଦ୍ୟଟା ମୋତେ ସମାନ ଟାଇମ୍ରେ ମିଳିବ ନା ନାହିଁ କାରଣ ମୁଁ ଅଲରେଡ଼ି ଗୋଟିଏ ଅଧଘଣ୍ଟା ଜଗିସାରିଛି ଆଜ୍ଞା ଆଛା ମୋତେ ଆଉ ଘଣ୍ଟାଟି ୱେଟ୍ କରିବା ପାଇଁ ପଡ଼ିବ ମୁଁ କାରଣ ଜାଣିପାରିବି କ'ଣ ପାଇଁ ମତେ ୱେଟ୍ କରିବା ପାଇଁ ପଡ଼ିବ ଆଛା ହଁ ଆଛା ଆପଣଙ୍କ ଅର୍ଡ଼ର୍ଟା ଭୁଲ ଜାଗାରେ ଆଛା ଆଛା ମୋର ଅର୍ଡ଼ର୍ ଭୁଲ ଜାଗାରେ ପଳେଇଛି ମୁଁ ତ ଆଡ୍ରେସ୍ ଠିକ୍ ଦେଇଥିଲି ଆଛା ଭୁଲ ଜାଗାରେ ଯାଇନି ତାଙ୍କେ ଆସିବାରେ ବିଳମ୍ବ ହୋଇଛି ଆଛା ଆଛା ତ ମୁଁ ଜାଣିପାରିବି କ'ଣ ପାଇଁ ବିଳମ୍ବ ହେଇଛି ଆଛା ତାଙ୍କେ ମୋର ଆଡ୍ରେସ୍ ଠିକ୍ରେ ପାଇପାରିଲେ ନାହିଁ ଯଦି ମୋର ଆଡ୍ରେସ୍ ଠିକ୍ରେ ପାଇପାରିଲେ ନାହିଁ ତ ମୋତେ ଥରେ କଲ୍ କରିକି ପଚାରିବା କଥା ନା ଆଜ୍ଞା ହଁ ପୁଣି ଥରେ ମୋ ଆଡ୍ରେସ୍ଟା ଲେଖି ନିଅନ୍ତୁ ହଁ ହଁ ହଁ ମୁଁ ଯେଉଁ ଆଡ୍ରେସ୍ ଦେଇଥିଲି ହଁ ହଁ ସେଇ ଆଡ୍ରେସ୍ ଆଜ୍ଞା ମୋତେ ଏହି ନମ୍ବରରେ ମୋର କଲ୍ କରିବେ

ନା ନା ମୁଁ ସେ ଖାଦ୍ୟଟାକୁ ଆଉ ରଖିବା ପାଇଁ ଚାଁହୁନି ଏକ୍ଚୁଆଲି ମୁଁ କ୍ୟାନସେଲ୍ କରିବାପାଇଁ ଚାହେଁ ତ ମୋର କ୍ୟାନସଲ୍ କରିଦିଅନ୍ତୁ ନାଇଁ ନାଇଁ ମୋର ଅଲରେଡ଼ି ସମୟ ଚାଲିଗଲାଣି ତ ମୁଁ ଆଉ ଅର୍ଡ଼ର୍ କରିବାପାଇଁ ଯାହାହେଲେ ବି ଚାହେଁନି ଆଜ୍ଞା ମୋର କ୍ୟାନସଲ୍ କରିଦିଅନ୍ତୁ ଆଜ୍ଞା ଓ କେ ଧନ୍ୟବାଦ